ସାର୍ ନମସ୍କାର ସାର୍ ମୁଁ ଅମ୍ରିତା କହୁଥିଲି ସାର୍ ଆଜି ଡ୍ୟାନ୍ସ କ୍ଲାସ୍ ଖୋଲା ଅଛି ତ ନାଇଁ ସାଙ୍ଗମାନେ କହୁଥିଲେ ତ ଆପଣ ରହିବେନି ବୋଲି ସେଥିଲାଗି ସାର୍ ଆଜି କେଉଁ ଟପିକ୍ ବିଷୟରେ ଡ୍ୟାନ୍ସ ଶିଖାହେବ ଆଜ୍ଞା ଆମେ ନେଇକି ସବୁ ଜିନିଷ ଯିବୁ ଆଉ ଆଉ ଆପଣ ଗଲା ଥରକ ମ୍ୟୁଜିକ୍ରେ କ'ଣ ପ୍ରୋବ୍ଲେମ୍ ଥିଲା ସେଇଟା ଠିକ୍ କଲେଣି ଆଉ ଯେଉଁ କଷ୍ଟ୍ୟୁମ୍ ଚେଞ୍ଜ୍ କରିବା ରୁମ୍ରେ ମିରର୍ ଲାଗିଛି ତ ନା ଆଗ ଥରକ ଲାଗି ନଥିଲା ତ ସେଥିଲାଗି ଆମେ କେମିତି

କାହିଁକି ନା ଆମେ ନାଚିଲା ବେଳେ ଆମ ବଡ଼ିର କେମିତି ଅଙ୍ଗ ଭଙ୍ଗ କେମିତି ଇଏ ହେଉଛି ଆମେ ସେଇଟା ଦେଖି ପାରୁନୁନା ସେଇଥିଲାଗି ଆମେ ସେଇଟା ଦେଖିବା ପାଇଁ କହୁଥିଲୁ ମିରର୍ ଲଗାଇବା ପାଇଁ ଆମେ ଚାରି ଜଣ ଯାଉଛୁ ମୁଁ ଆଉ ଜୁଲି ଗୀତା ରିତା ଆମେ ଚାରି ଜଣ ଯାଉଛୁ ସାର୍ ଆମେ ଆଉ ଘଣ୍ଟେ ଦୁଇ ଘଣ୍ଟା ପରେ ଯାଇକି ପହଞ୍ଚିବୁ ଆଜ୍ଞା ଠିକ୍ ଅଛି ଆଜ୍ଞା ସାର୍ ଆଜ୍ଞା ସାର୍ ଠିକ୍ ଅଛି ମୁଁ ଗଲେ ଭଲସେ ପ୍ରାକ୍ଟିସ୍ କରିବି ଆପଣଙ୍କ ଡ୍ୟାନ୍ସକୁ ଭଲସେ ଧରିବି ଆଜ୍ଞା ସାର୍ ଆପଣ ଆଜି ଯେମିତି ଶିଖାଇବେ ଆମେ ସେଇଟାକୁ ଭଲସେ କରିବୁ ହଁ ଖାଇକି ଯିବୁ ଆଉ ହଉ ଠିକ୍ ଅଛି ଆମେ ହାଲୁକା ଜିନିଷ ଭାତ ଡାଲି ଖଟା ଏଗୁଡା ଖାଇକି ଯିବୁ ଆମେ ହାଲକା ଜିନିଷ ବ୍ରେଡ଼୍ କଦଳୀ ଖାଇକି ଯିବୁ ନାଇଁ ଆଗରୁ ଯାଉଥିଲେ ଦୁଇ ଜଣ ଏବେ ଯାଉଛନ୍ତି ନୂଆ ଦୁଇ ଜଣ ଯିବେ ଆଜି ଗତଥର କ୍ଲାସ୍ରେ ଆମେ ହଁ ହିପ୍ହପ୍ ଶିଖିଥିଲେ ଆଜ୍ଞା ଠିକ୍ ଅଛି ଆମେ ଅଧଘଣ୍ଟା ଭିତରେ ମୋ ସାଙ୍ଗମାନଙ୍କ ସହିତ ପହଞ୍ଚିଯିବୁ ଆଉ ଆଜ୍ଞା ଠିକ୍ ଅଛି ଆମେ ଯାଇକି ପହଞ୍ଚି ଯିବୁ ଆଉ